ହ୍ୟାଲୋ ମୁଁ ବିଶ୍ଵନାଥ ସାହୁ କହୁଛି ବରପଦାରୁ ଆପଣ ତ୍ରିବେଦୀ ହୋଟେଲରୁ କହୁଛନ୍ତି ତ ଆଉ ଆପଣ ବର୍ତ୍ତମାନ ଆମର ଏଠି କିଛି ଖାଇବା ଅର୍ଡ଼ର କରିଥାନ୍ତେ କରିଥାନ୍ତି ଆପଣ ଅର୍ଡ଼ର ରଖିପାରିବେ ଆମର ଏଠି ବର୍ତ୍ତମାନ ବର୍ଷା ରାତିକି ହୋଇଛି ବର୍ଷା ବି ଜୋରରେ ହେଉଛି ଆଉ ଆପଣ ବର୍ତ୍ତମାନ ସୁବିଧା କିଛି ନାହିଁ କୁଆଡ଼େ ଯିବାପାଇଁ ଆପଣ ମୋ ଅର୍ଡ଼ରଟା ରଖିପାରିବେ କି ଆଉ ଯଦି ରଖିପାରିବେ ମୋର ଅର୍ଡ଼ର ଅଛି ରୁଟି ଅଛି ଚିକେନ ଅଛି ତନ୍ଦୁର ଅଛି ଆଉ ଭଜା ଅଛି ଆଉ ଆପଣ ଅର୍ଡ଼ର ଦେଇପାରିବେ